ରୋଷେଇ ଆରମ୍ଭ କରିବା ପୂର୍ବରୁ ଆମେ ପନିପରିବାକୁ କାଟି କାଟିବା କାଟିଲା ପରେ ଧୋଇବା ଧୋଇକି ଆମେ ରଖିବା ଆମେ ତରକାରୀ ବନେଇବା ତ ତରକାରୀରେ ଆମକୁ କ'ଣ କ'ଣ ଦରକାର ଥାଏ ତେବେ ପନିପରିବା ତ ଆଳୁ ଟମାଟୋ ବାଇଗଣ ଆଉ ମଟର୍ ଇତ୍ୟାଦି ଦରକାର ହୋଇଥାଏ ତ ମସ୍ଲାମସ୍ଲିରେ ଆମକୁ ବହୁତ ଦରକାର ହୋଇଥାଏ ତରକାରୀ ବନେଇବା ପାଇଁ ତରକାରୀରେ ଆମେ ଇତ୍ୟାଦି ଇତ୍ୟାଦି ସାମଗ୍ରୀ ନ ପକେଇଲେ ତ ଆମକୁ ତରକାରୀଟା ସେତେ ଟେଷ୍ଟ୍ ଲାଗିବନି ନା ତରକାରୀ ଟେଷ୍ଟ୍ ଲାଗିବା ପାଇଁ ତରକାରୀରେ ଆମେ ପକେଇବା ଲୁଣ ହଳଦୀ ଗୁଣ୍ଡ ମସଲା ଗୁଣ୍ଡ ମରିଚ ଗୁଣ୍ଡ ମିଟ୍ ମସଲା ତ ପଡ଼ିବ ତ ତର୍କାରୀ ଫାର୍ଷ୍ଟ୍ ଆରମ୍ଭ୍ କରିବାକୁ ପ୍ରଥମେ କଢ଼େଇ ବସେଇବା କଢ଼େଇ ବସିବା ପରେ ତେଲ ପକେଇବା ତେଲ ପକେଇ ସାରିଲା ପରେ ଇତ୍ୟାଦି ଇତ୍ୟାଦି ମାନେ ଯାହା ଫୁଟଣ ରହିଛି ଫୁଟଣ ପକେଇବା ଫୁଟଣ ପକେଇ ସାରିଲା ପରେ ପନିପରିବା ପକେଇବା ପନିପରିବା ପକେଇ ସାରିଲା ପରେ ଆମେ ଯୋଉ ମସଲା ସବୁ ଆମେ ଗ୍ରାଇଣ୍ଡର୍ କରିଦେବା ଗ୍ରାଇଣ୍ଡର୍ କରିବା ସେ ମସଲା ଗୁଡ଼ିକ ଆମେ ପକେଇଦେବା ପକେଇଲା ପରେ ତା'କୁ ମେରିନେଟ୍ କରିକି ମେରିନେଟ୍ କରିକି ଟିକେ ରଖିବା ମେରିନେଟ୍ କରିସାରିଲା ପରେ ଆମେ ତା'କୁ କିଛି ମାନେ ଜଷ୍ଟ୍ ଗ୍ଲାସ୍ ଗ୍ଲାସ୍ ପାଣି ୱାଟର୍ ଦେବା ୱାଟର୍ ଦେଲା ପରେ ତା'କୁ ଆମେ କିଛି ସମୟ ରଖିବା ରଖିଲା ପରେ ସେ ତରକାରୀ ହେବା ପୂର୍ବରୁ ଆମେ ମସଲା ଇତ୍ୟାଦି ସବୁ ସାମଗ୍ରୀ ପକେଇବା ପକେଇ ସାରିବା ପରେ ତରକାରୀ ହୋଇସାରିବା ପରେ ତା'କୁ ଟିକେ ଧନିଆ ପତ୍ର ପକେଇବା ଧନିଆପତ୍ର ପକେଇ ସାରିବା ପରେ ତା'କୁ ଓଲ୍ହେଇବା